ଆଗକାଳ ଅପେକ୍ଷା ଏବେ ବହୁତ ବଦଳି ଯାଇଛି ଆଗକାଳରେ ମୋବାଇଲରେ ରିଚାର୍ଜ କରିବାକୁ ହେଲେ ବି ଗୋଟେ ଦୋକାନ କୁ ଯିବାକୁ ପଡ଼ୁଥିଲା ଏବେ କିନ୍ତୁ ଘରେ ବସିକି ରିଚାର୍ଜ କରିହେଉଛି ଟେକ୍ନୋଲୋଜି ଇଏ ରେ ହୋଟେଲ ବସ ଟ୍ରେନ ଆଉ ରେ ଏଇ ଯେଉଁ ଏରୋପ୍ଳେନ୍ ସବୁ ବୁକିଂ କରିପାରୁଛନ୍ତି ଏବେ ଏ ଫୋନ ଲେ କେଉଁ ଜାଗା କୁ ଯିବାକୁ ହେଲେ ଲୋକେଶନ୍ ମାରି ମ୍ୟାପ ଦେଖି ଦେଖି ଯାଇ ପାରୁଛନ୍ତି ମୋବାଇଲସ୍ ମାଧ୍ୟମରେ ଏ ସିଏ ମନ୍ଦିର ପ୍ରାଣୀ ମ ମନ୍ଦିର ହେବେ କେଉଁଠି କେବେ ଖୋଲା ହଉଛି ହୋଟେଲ ଘରେ ବସିକି ବି ଏବେ ଖାଦ୍ଯ ମଗେଇ ହଉଛି ଫୋନ୍ ମାଧ୍ୟମରେ ମଗେଇ ହଉଛି ଏ ଖାଦ୍ଯ ଏବେ ମଗେଇ ଦେଲେ ଘରେ ବସିକି ଖାଇ ହଉଛି ଏ ଏବେ ଏବେ ବହୁତ ଆଗକାଳ ଅପେକ୍ଷା ଏବେ ବହୁତ ବଦଳି ଯାଇଛି ଏ ଆଗକାଳ କାଳରେ ଗୋ ଗୋଟିଏ ଏ ଯଦି କୁ ଗୋଟେ ରିଚାର୍ଜ କରିବ ଗୋଟେ ଦୋକାନ ରୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯାଇ ହଉଥିଲା ଏବେ ଘରେ ବସିକି ରିଚାର୍ଜ ହେଲାଣି ସେଥିପାଇଁ ଆମେ ଏ ଏବେ ବହୁତ ଇଏ ରେ ଅଛୁ